ମୋର ଗୋଟେ ପୋକୋ ମୋବାଇଲ୍ କିଣିଥିଲି ପାଖ ଦୋକାନରୁ ସେଟା ଏମ୍ଆଇ କମ୍ପାନୀର ଆଉ ତା'ର ସମସ୍ତ ଫିଚର୍ଗୁଡ଼ିକ ତା ଦେହରେ ଭଲ ଅଛି ମୋତେ ଚଲେଇବା ପାଇଁ ସୁବିଧା ହେଉଛିଆଉ ମଝିରେ କେତେବେଳେ ଅସୁବିଧା ନାହିଁ ସେ ମୋବାଇଲ୍ରେ ଆଜି ପର୍ଯ୍ୟନ୍ତ ଠିକ୍ ଢ଼ଙ୍ଗରେ ଚାଲିଛି